ଜାଗାର କାଗଜପତ୍ର ପାଇଁ ତହସଲ ଅଫିସ୍ କିମ୍ବା ବ୍ଲକ୍କୁ ଯିବାକୁ ପଡ଼େ ଆଉ କୌଣସି କାଗଜପତ୍ର ପାଇଁ ଓକିଲ ସହିତ ଯୋଗାଯୋଗ କରିବାକୁ ପଡ଼େ ଆଉ ଅଫ୍ଲାଇନ୍ ଇଏ ଥିବାରୁ ଆମକୁ ସିଆଡ଼େ ଇଆଡ଼େ ଯିବାରେ ଭାରି କଷ୍ଟ ହୁଏ ଅନ୍ଲାଇନ୍ ହୋଇଗଲେ ସେଗୁଡ଼ା କରିବାରେ ଟିକେ ସହଜ ହୁଏ